ପଶୁମାନଙ୍କ ଚରିବା ପାଇଁ ସବୁଜ ଘାସ ପଡ଼ିଆ ଉପଯୁକ୍ତ ଅଛି କିନ୍ତୁ ଖରାପ ଜଳବାୟୁ କଠିନ ପାଣିପାଗ ପ୍ଲାଷ୍ଟିକ୍ ଇତ୍ୟାଦି ଏଆଡ଼େ ସେଆଡ଼େ ପକେଇ ପରିବେଶ ପ୍ରଦୂଷଣ କରୁଛନ୍ତି ଏହାର ସବୁଜ ବ୍ୟବହାର କରିବା ଦରକାର ଘାସ ଚରିବା ବଦଳରେ ପ୍ଲାଷ୍ଟିକ୍ ଗାଈଗୋରୁ ଖାଇକରି ବିଭିନ୍ନପ୍ରକାର ରୋଗରେ ସମ୍ମୁଖୀନ ହେଉଛନ୍ତି କିନ୍ତୁ ଏହାର ଦୁରୁପଯୋଗ ମଧ୍ୟ ଲୋକ କରୁଛନ୍ତି ଯେଉଁଠି ଯାହା ପାଇଲେ ତାହା ଫୋପାଡ଼ି ଦେଲେ ଯାହାଫଳରେ ଗାଈଗୋରୁଙ୍କୁ ମୃତ୍ୟୁମୁଖରେ ସମ୍ମୁଖୀନ ହେଉଛନ୍ତି କାରଣ ଏଗୁଡ଼ା ଖାଇବା ଦ୍ୱାରା ଗାଈର ଦୁନିଆ ପ୍ରକାର ବେମାର ହେଉଛି ତେଣୁ ଏହାକୁ କେମିତି ପଶୁମାନେ କିଭଳି ପ୍ରଦୂଷଣ ଦେଖାଦେଉଛି ତାହା ମଣିଷମାନଙ୍କୁ କେମିତି ଏହାର ପ୍ରତିକାର କରିବା ପାଇଁ ବ୍ୟବହାର କରିବା ଦରକାର